ହଁ ଇ'ଟା ପିଣ୍ଟୁ ମୋବାଇଲ୍ ଦୁକାନ୍କେ ଲାଗିଛେ କାଏଁ ହଁ ଇ'ଟା ସେ ମୋର୍ ଜେଜେବାପାଙ୍କର୍ ଲାଗି ଗୁଟେ ଫୋନ୍ ନେବାର୍ ଅଛେ ତ

ହଁ ତା'ର୍ ତ ଚଲେଇ ପାର୍ସନ୍ ସବୁ ଜିନିଷ୍ ଟିକେ ଜାନିଛନ୍ ଆଣ୍ଡ୍ରଏଡ଼୍ ଫୋନ୍ ଚାଲ୍ଲେ ବି ଚଲ୍ବା

ନାଇ ଯେନ୍ ଟିକେ ଯେନ୍ଟା ଟିକେ ତା ଅର୍ଥ ଯେହେଥି ତା'ର୍ ଅର୍ଥ ଭଲ୍ ଫୋଟୋ ଆସୁଥିବା ଯେନ୍ଥିରେ ଯେନ୍ଟାକି ଭଲ୍ ଅଛେ ମୋବାଇଲ୍ ତା ଷ୍ଟୋରେଜ୍ ଟିକେ ଯେନ୍ତା କା'ଣାକି ଅଧିକା ଥିବା ଫୋଟୋ ଯେନ୍ତା ରହିବା ଟିକେ ଅଧିକା ହେନ୍ତା ଟିକେ ଅଛେ କା'ଣା ମୋବାଇଲ୍

ପନ୍ଦର୍ ହଜାର୍ ଟଙ୍କାରେ କେନ୍ ଫୋନ୍ ଆସ୍ବା ଯେ ପନ୍ଦର୍ ହଜାର୍ ଟଙ୍କାରେ କେନ୍ ଫୋନ୍ ଆସ୍ବା ବୋଲୁଛେଁ

ତା'ର୍ କ୍ୟାମେରାର କ୍ୱାଲିଟି କେନ୍ତା ଅଛେ ଓହୋ ଓହୋ ଆଉ ଓପୋ ଓପୋର କେତେ ପଡ଼୍ବାଯେ ଓହୋ ସାମ୍ସଙ୍ଗ ନୁ ତା ଅର୍ଥ ବେଷ୍ଟ୍ ରହେବ ଓପୋଟା ବୋଲୁନ୍ ଅହଁ ଉଁହୁଁ ଆପଣ୍ କେତେବେଳେ କା'ଣା ଦୁକାନେ ରହେସନ୍ ଯେ ହଉ ତାହେଲେ ମ୍ୟାଡ଼ମ୍ ମୁଇଁ କା'ଣାକି ପଲାମି ଆପଣ୍କେ କାଏଲ୍କେ ଯାଉଛେଁ ତିନେ ହଉ ହଉ ରଖୁଛେଁ ତିନେ